ଲୋକମାନେ ଯେତେବେଳେ ଚିତ୍ର ଆଙ୍କିବା ଆରମ୍ଭ କରନ୍ତି ସେମାନେ ପ୍ରଥମତଃ ଗୋଟେ ବଡ଼ ଭୁଲ କରି ଦିଅନ୍ତି ମାନେ ଆମେ ପ୍ରଥମେ ମାନେ ଛୋଟରୁ ବଡ଼ ହେଇ ହେଇଯିବା ପ୍ରଥମେ କେହି ବଡ଼ ହେଇଯାନ୍ତିନି ଛୋଟ ଯେତେବେଳେ ମଣିଷ ହୁଏ ତାପରେ ଧୀରେ ଧୀରେ ସେ ବଡ଼ ହେଇଥାଏ ଯେମିତିକି ପ୍ରଥମେ ଆମେ ଗୋଲ କେମିତି ଆଙ୍କିବା ଗୋଟେ ସିଧା ଗାର କେମିତି ଆଙ୍କିବା ଯେଉଁ ଯେଉଁ ଚିତ୍ର ଗୁଡ଼ିକ ସହଜ ତାକୁ କେମିତି ପ୍ରଥମେ କରିବା ତାକୁ କେମିତି ଭଲ କରିବା

କଷ୍ଟ ଆଡ଼କୁ ଗଲେ ତା'ପରେ ଧୀରେ ଧୀରେ ସେ ଭଲ ହେଇ ହେଇଯିବ ଆଉ ମାନେ ଆପଣ ତାପରେ କଷ୍ଟଟା ସହଜ ରୁ ସହଜକୁ ଧୀରେ ଧୀରେ କଷ୍ଟ ଆଡ଼କୁ ଗଲେ ଠିକ୍ ହବ ଆଉ ଲୋକ ମାନେ କ'ଣ କରିଥାନ୍ତି ପେନସିଲକୁ ବହୁତ ଜୋରରେ ମାନେ ଚିତ୍ର କରନ୍ତି ଯାହା ଦ୍ୱାରା କି ଚିତ୍ରଟି ଆଉ ଲିଭି ପାରେନି ଆଉ ସେଇଟା ବହୁତ ଅପରିଷ୍କାର ଦେଖା ଯାଏ ସ୍ୱଚ୍ଛତା ଦେଖାଯାଇ ପାରେନି ଚିତ୍ର କରିବା ସମୟରେ ଗୋଟେ ଭଲ ଜିନିଷ ମନେ ରଖିବା କଥା ଯେ ମୋତେ ଭଲରେ ଚିତ୍ର କରିବାର ଅଛି ଆଉ ଚିତ୍ର ଆଙ୍କିବା ସମୟରେ ସ୍ୱଚ୍ଛତା ମଧ୍ୟ ଅବଲମ୍ବନ କରିବାର ଅଛି ମୁଁ ବେଶୀ ଭୁଲ ଭାଲ କରିବିନି ଏବଂ ବେଶୀ ଥର ଗାରେଇବିନି ଏଇଟା କେମିତି କରିବା ଉଚିତ ଆଉ ଗୋଟେ ଚିତ୍ର ପାଇଁ ଗୋଟେ ଦରକାର ଅଭ୍ୟାସ ବହୁତ ଅଭ୍ୟାସ ଦରକାର ଆଜିକାଲି ଚିତ୍ର ଦ୍ୱାରା ବହୁତ ଲୋକ ମାନେ ବହୁତ ବହୁତ ବଡ଼ ବଡ଼ ଯାଗାକୁ ଯାଉଛନ୍ତି ଭାରି ଏବଂ ଚିତ୍ର କରିବା ଦ୍ୱାରା ମଧ୍ୟ ଲୋକ ମାନେ କିଛି ବି ପାଉନାହାଁନ୍ତି ସେମିତି ବି କହିଲେ ହେବ ଆମକୁ କେମିତି ସେଇ ଯାଗାକୁ ଯିବାର ଅଛି ଯଦି ଆମେ ସେଇଟା ଦେଖିକି କରିବା ତା'ହେଲେ ବହୁତ ଅଭ୍ୟାସ ଦରକାର ସମୟ ବି ବହୁତ ଲାଗେ ମାନେ ଆମକୁ ସେତିକି ସମୟ ଧରି ବସିବାର ଅଛି ଚିତ୍ର ତ ଆପଣ ବସିକି ହିଁ କରିବେ ମାନେ ବହୁତ ସମୟ ଧରି ସମୟଟାକୁ କେମିତି ଧରିକି ରଖିବାର ଅଛି ଏବଂ ବହୁତ ଅଭ୍ୟାସ ଦରକାର ଏଇଭଳି କଲେ ହେବ ଆଉ